ପଶୁ ଉତ୍ପାଦକଗୁଡ଼ିକ ମଧ୍ୟରୁ ଆମ ଘରେ ଗୋରୁ ଗାଈ ମେଣ୍ଢା ଛେଳି କୁକୁଡ଼ା ଏସବୁ ଅଛନ୍ତି ଯଦି ଆମେ ଗାଈମାନଙ୍କର କଥା କହିବା ତ ଗାଈ ଗୋରୁମାନଙ୍କର ପାଖରୁ ଆମେ ଗୋବର ପାଉଛୁ ସେଇଠୁ ଆମେ ତାକୁ ସେ ଜୈବିକ ସାର ରୂପେ ବ୍ୟବହାର କରିକି ଆମେ ବିଲରେ ବୁଣିକି ତାଠୁ ଆମେ ଟିକେ ବେଶୀ ଅମଳ କରିପାରୁଛୁ ସେମିତିକି ଛେଳି ଛେଳିରୁ ଗୋବର ଛେଳି ଘୁଅକୁ ବି ଆମେ ଜୈଗି ଜୈବିକ ସାର ରୂପେ ଗ୍ରହଣ କରିପାରୁଛୁ କି ଯଦି ଦେଖିବା ଗୋଟେ ଛୁଆର ମୁ ପାଟି ଘାଆ ହେଲା ତ ସେଇଠି ଆମେ ତାକୁ ମେଣ୍ଢାର ମେଣ୍ଢାର କ୍ଷୀର ଲଗେଇକି ବି ତାକୁ ଆମେ ଭଲ କରି ପାରୁଛେ କାହିଁକିନା ସେ ମେଣ୍ଢା କ୍ଷୀରରେ ସେଇ ପୋଷଣଟା ଅଛି ତ ଏମତି ଗାଈ ଗାଈ ପାଖରୁ ଆମେ ଆଉ କିସ ପାଉଛେ ଆଉ କ୍ଷୀର ପାଉଛେ ହେଁ ଛେଳି ପାଖରୁ ମାଂସ ପାଉଛେ ଆଉ ମେଣ୍ଢା ପାଖରୁ ବି ମାଂସ ପାଉଛେ ତାପରେ ପ୍ରଥମ ଆମେ କ'ଣ କରୁ ନାଁ ଆମେ କିଛି ସମ୍ବଡ଼ ଆଣିକି ସେ ପଶୁଗୁଡ଼ାକ କିଣିଥାଉ ସେଇଗା କିଣି ସାରିକି ତାଙ୍କୁ ଭଲ ଭାବରେ ସେଗୁଡ଼ାକ କିଣି ସାରିକି ଭଲ ଭାବରେ ତାଙ୍କୁ ଯତ୍ନ କରିକି ସେଇଠୁ ଯେମିତି ଆମେ ଅଧିକ ଟଙ୍କା ରୋଜଗାର କରିପାରିବା ତ ସେ ପ୍ରତି ବେଶୀ ଧ୍ୟାନ ଦେଇଥାଉ ଯଦି ଗୋରୁମାନକର କଥା କହିବା ଗୋରୁମାନଙ୍କ ପାଖରୁ ଆମେ କ୍ଷୀର ପାଉଛେ ତ ସେଇ କ୍ଷୀର ବିକିକି ଦି ରି ପଇସା ଆମେ ରୋଜଗାର କରିପାରୁଛେ ଛେଳି ଛେଳି ଗିର ବି ସେମତି ଆମେ ମାଂସ ବିକ୍ରି କରିପାରୁଛେ ମାଂସ ବିକ୍ରିକି ବି କରିକି ବି ଆମେ ଟଙ୍କା ରୋଜଗାର କରିପାରୁଛେ କୁକୁଡ଼ା ପାଖରୁ ବି ଆମେ ସେଇ ମାଂସ ମାଂସ ବିକୁଛେ ବା ଖାଲି କୁକୁଡ଼ାଗାକୁ ବିକିକି ଆମେ କିଛି ଅର୍ଥ ଉପାର୍ଜନ କରିପାରୁଛେ ସେମତି ମେଣ୍ଢା ବି ଆମେ ରଖିକି ରୋଜଗାର କରିପାରୁଛେ କିଛି ଲୋକ ଅଛନ୍ତି ପାଠଶାଠ ପଢ଼ିକି ସେମାନେ ବେଶୀ ଟଙ୍କା ରୋଜଗାର କରନ୍ତି କିନ୍ତୁ ଯେଉଁମାନେ ପାଠଶାଠ ପଢ଼ି ନାହାଁନ୍ତି ଚାକିରୀ କରିନାହାଁନ୍ତି ତାଙ୍କର ଗୋଟେ ମାତ୍ର ଟଙ୍କା ରୋଜଗାର କରିବାର ମାଧ୍ୟମ ହେଲା ସେଇ ପଶୁ ଜଗିବା ପଶୁମାନଙ୍କର ଯତ୍ନ କରିକି ସେମାନେ କେମିତି ତାଙ୍କର ଦରକାର ଜିନିଷଗକୁ ଭରଣ କରୁଛନ୍ତି କି ତାଙ୍କର ପିଲାମାନଙ୍କର ପାଠ ପଢ଼ା ଖର୍ଚ୍ଚ ବି ସେଇ ପଶୁ ପକ୍ଷୀ ବିକ୍ରି କରିକି ବି ତାଙ୍କର ଭରଣ ପୋଷଣ ବି କରିଥାଆନ୍ତି ଏଇସବୁ ଯଦି ଦେଖିବାକୁ ଯାଉ ଆମର ଏଇ ଗ୍ରାମାଞ୍ଚଳର ବେଶୀ ଲୋକ ପ୍ରାୟତ ଚାଷ ଆଉ ପଶୁ ପକ୍ଷୀ ରକ୍ଷଣା ରକ୍ଷଣ କରିବାରେ ବେଶୀ କାମ କରନ୍ତି କାହିଁକିନା ଏମାନେ ଆଉ ଗାଁ ଗହଳିରେ ଆଉ ଅଲଗା କିଛି କାମ ପାଇବେ ନା କରିବେ ତେଣୁ ତାଙ୍କର ଅନେକ ପ୍ରଧାନ ସମ୍ପଦ ଏଇ ପଶୁ ପକ୍ଷୀ ଜଗିକି ଟଙ୍କା ପଇସା ରୋଜଗାର କରିକି ତାଙ୍କର କୁଟୁମ୍ବର ମାନ ସମ୍ମାନ ରଖିକି ଆଉ ତାଙ୍କର ଛୁଆର ପାଠ ପଢ଼ା ପାଖରୁ ଆରମ୍ଭ କରି ଏଇସବୁ କାମ ସବୁ ସେଇ ପଶୁ ପ୍ରଜାତିରୁ ହି ଉଠଉଛନ୍ତି